ମୋର ଗୋଟେ ବହିଟେ ଥିଲା ଚିଲିକା କାବ୍ୟ ରାଧାନାଥ ରାୟଙ୍କର ସ୍ଵର୍ଗତଃ ରାଧାନାଥ ରାୟଙ୍କର ଚିଲିକା ବଢ଼ିଆ ବିଷୟଟେ ହେଲେ ଚିଲିକା ଖାଲି କ'ଣ ଏଇଟା ଗୋଟେ ସମୁଦ୍ର ବିଷୟରେ କୁହା ହେବ ବୋଲି କିରି ମୋତେ ବି ଟିକେ ସେତେ ଆଗ୍ରହ ଲାଗୁ ନଥିଲା କିନ୍ତୁ ଯେତେବେଳେ କ୍ଲାସ୍ରେ ପଢ଼ା ହେଲା ସେଇ ସମୟରେ ଦେଖିଲି ସାର୍ ପଢ଼େଇବା ପରେ ଶୁଣିବା ପରେ ଏତେ ଭଲ ଲାଗିଲା ଯେ ଚିଲିକାର ଯେଉଁ ହ୍ରଦଗୁଡ଼ାକ ଅଛି ଯେଉଁ ଢ଼େଉ ଅଛି ଯେଉଁ ପକ୍ଷୀଗୁଡ଼ାକ ଅଛି ସେମାନଙ୍କୁ ଅତି ନିଖୁଣ ଭାବରେ ସୁନ୍ଦର ଭାବରେ ପ୍ରାଙ୍ଗଣ ଭାବରେ ଜୀବନ୍ତ ଆକାର ଦେଇଛନ୍ତି ଯେଉଁଟାକି ନିର୍ଜୀବ ବସ୍ତୁକୁ ମଧ୍ୟ ସେ ଜୀବନ୍ତ ଦେଇ ଦେଇଛନ୍ତି ଶେଷରେ ମୋତେ ସେ ବିଷୟଟି ବହୁତ ବଢ଼ିଆ ଲାଗିଲା ଯେଉଁ ଚିଲିକାକୁ ଆଉ ଗୋଟେ ନାରୀଙ୍କୁ ନେଇ ତୁଳନା କରିଚନ୍ତି ଏତେ ସୁନ୍ଦର ଲାଗିଲା ଯେ ମୋତେ ଆଉ ସେ ବିଷୟକୁ ପଢ଼ିବା ପାଇଁ ବାର୍ ବାର୍ ପଢ଼ିବା ପାଇଁ ବହୁତ ଆଗ୍ରହ ଦେଇଛି ଏହି ବିଷୟଟି ମୋ ପାଇଁ ସବୁଠାରୁ ଭଲ ଆଉ ଯେବେ ବି ମୋତେ ଟିକେ କୌଣସି ପ୍ରକାର ଡିମ୍ ଲା ସେହି ସମୟରେ ସେହି ବିଷୟରେ ସେହି ବହି ନେଇକି ବା ସେହି ବିଷୟରେ ଟିକେ ମନେ ମନେ କିମ୍ବା ବହିରୁ ବି ନେଇକି ପଢ଼ିଥାଏ ମୋତେ ଭଲ ଲାଗିଥାଏ ଚିଲିକା